ହ୍ୟାଲୋ ମୁଁ ଭୂମିକା କହୁଥିଲି ଆପଣ ମେଶୋରୁ କହୁଛନ୍ତି କି ମୁଁ ଗୋଟେ କୁର୍ତ୍ତୀ ଅର୍ଡ଼ର ଦେଇଥିଲି କିନ୍ତୁ କଲର୍ ଅଲଗା ଆସଛନ୍ତି ପ୍ରଡକ୍ଟ ବି ଭଲ ଆସିନାହାନ୍ତି ଆପଣ କଣ କରୁଛନ୍ତି ଏମିତି ପ୍ରଡ଼କ୍ଟ ଦେଲେ ଆଉ ଆମେ କିଛି ଅର୍ଡ଼ର କରିବାକୁ ଚାହେବି ନାହିଁ ଯଦି ଭଲ ଦେବାର ଇଚ୍ଛା ହେବ ଟିକେ ଭଲ ଭାବରେ ଦିଅନ୍ତୁ ନହେଲେ ଏମିତି କରନ୍ତୁ ନାହିଁ ଆମେ କେତେ ଆଶାରେ ଅର୍ଡ଼ର ଦେଉଛୁ ଆଉ କେତେ କିଛି ଭାବିକି ଅର୍ଡ଼ର ଦେଉଛୁ ଏମିତି ଆସିଲେ ଆମର ଟିକେ ଅସୁବିଧା ହେଉଛନ୍ତି ହେଉଛି ସେଥିପାଇଁ କହୁଛି ଯାହା ଦେବେ ଭଲ ଭାବରେ ଦେବେ ଆମେ ଦେଖି ଶୁଣିକି ଅର୍ଡ଼ର ଦେଉଛୁ ଆପଣ ସେମିତି ଦେଲେ କଣ ହେବ କି ସେଥିପାଇଁ କହୁ କହୁଛି ଟିକେ ଭାବିକି ଦେବେ ଆଉ ଏମିତି ଯଦି ଅର୍ଡ଼ର ଦେବେ ମୁଁ କମ୍ପ୍ଲେନ୍ କରିଦେବି ଯେ ମିଶୋ ଏମିତି ଆମ ସହିତ ଏମିତି କରୁଛନ୍ତି ସେଥିପାଇଁ ଯାହା କରିବେ ଟିକେ ଭାବିକି କରିବେ ହେଲା ସେଥିପାଇଁ ମୁଁ ଆଉ ଗୋଟେ ଅର୍ଡ଼ର ଦେଉଛି ମୁଁ ସେ ରିଟର୍ଣ୍ଣ କରୁଛି ଆଉ ଅଲଗା କିଛି ଅର୍ଡ଼ର ଦେବି ଯଦି ଭଲ ନ ଆସିବେ ତାହେଲେ କିନ୍ତୁ ଭଲ ହେବ ନାହିଁ ସେଥିପାଇଁ ଟିକେ ଭାବିଚିନ୍ତିକି ଦେବେ